ପୁଣି କ'ଣ

କଲ୍ କରିଥିଲି ମୁଁ ତ ପରିବା କଥା ବୁଝୁଥିଲି ଆପଣ ପୁଣି

ଆଉ ତ କୋବି ଟମାଟର ସବୁ ପରିବା ବିଷୟରେ ମୁଁ ବୁଝୁଥିଲି କ'ଣ କେତେ ରେଟ୍ ଅଛି

ନାଇଁ ମ ଆଉ ଟିକେ କମ୍ରେ କହୁନାହାନ୍ତି ମୁଁ ତ କୋଡ଼ିଏ କେଜି ଆଣିଥାନ୍ତି ଦୁଇ ଟଙ୍କା କାଇଁ ଆଉ ଟିକେ କାଟୁନ ଦୁଇ ଟଙ୍କା କ'ଣ ହଁ ବା ଦେଇହେବ ଆଉ ଟିକେ କମ୍ କରିଥିଲେ ଭଲ ହୋଇଥାନ୍ତା

ହଁ କୋବି ନାଇଁ ମ ପଚିଶ ଟଙ୍କା କୋବିର ତ ଏବେ ଡିମାଣ୍ଡ ପଚିଶ ଟଙ୍କା ନାଇଁ କୋଡ଼ିଏ ଟଙ୍କା ରଖ ଏମିତି ଗୋଟା ହିସାବ ନେଇଥାନ୍ତି ତ ଚାଳିଶଟା ଦରକାର ଥିଲା ଏବେ କଖାରୁ କେଜି କେତେ ଅଛି ବାର ଟଙ୍କା ଦଶ ରଖ ଟମାଟୋ ଦିଅନ୍ତୁ ତିରିଶ କେଜି ଦିଅନ୍ତୁ ଆଉ ରେଟ୍ କେତେ କୁହନ୍ତୁ କେଜି ରେଟ୍ କେତେ ଆଉ ବିନ୍ ଛୁଇଁ କେଜି

ପୋଟଳ ଏବେ କେତେ ଅଛି ଆଜ୍ଞା ଚାଳିଶ ଦେଇଦେବେ ସବୁ ରେଟ୍ ତୁମରି ପାଖରେ